ଆମର ଓଡ଼ିଶାରେ ବା ସହରାଞ୍ଚଳରେ ଗାଉଁଲିରେ ପୂଜା ହୁଏ କିନ୍ତୁ ଆମର ସହରାଞ୍ଚଳରେ ଏତେ ଯା ହୁଏ ନାହିଁ ଗାଉଁଲିରେ ଟିକେ ବହୁତ ଅଧିକାଂଶ ପୂଜା ହୁଏ ଗାଉଁଲିରେ ଆମ ଏସି ଏସଟି କାଷ୍ଟ ଲୋକ ବହୁତ ତାଙ୍କର ମାନ୍ୟ ଧର୍ମ ଅଛି ତାଙ୍କେ ଏମିତି ବାର ହିସାବରେ ଦେଖିକି ବି ପୂଜା କରିଥାନ୍ତି ସହରା ସହରାଞ୍ଚଳରେ ବି ଏମିତି ବଡ଼ ବଡ଼ ଯାତ୍ରା ହବ ନିମ୍ବା ଦୁର୍ଗା ପୂଜା କଣ ଏମିତି ହେଲେ ତାଙ୍କେ ବି ପୂଜା କରନ୍ତି ଅଧିକାଂଶ ଦେବେ ଦେବୀ ଦେବତା ଆମର ଗାଉଁଲି ଗାଁରେ ପୂଜା କରିଥାନ୍ତି ଆମର ବାର ମାସରେ ତେର ପର୍ବ ବା ସେଇଟା ପୂଜା ପୂଜା ଧରି ନେଇକି ଆମର ଗାଉଁଲି ଗାଁରେ ତାଙ୍କେ ଦେବୀ ଦେବତାଙ୍କୁ ମାନ୍ୟରେ ପୂଜା କରନ୍ତି